ଆମ ଘରର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛ ରଖିବା ପାଇଁ ବହୁପ୍ରକାର ଉପାୟ ଅବଲମ୍ବନ କରିଥାଉ ଯେମିତିକି ଘର ଆଖପାଖରେ ମଶାମାଛି ବା ସାଧାରଣତଃ ଅଧିକାଂଶ ମଛା ହୋଇଥାଏ ତା' ପାଇଁ ବୋଲି ଆମେ ଯେ ଯେତେ ସବୁ ଗାତ ବା ଗାଡ଼ିଆ ଟାଇପ୍ର କୌଣସି ଜିନିଷ ଥାଏ ତାହେଲେ ତାକୁ ମାଟି ପୋତି ତାକୁ ସମାନ କରିଦେଇଥାଉ ଆଉ ତା' ବ୍ୟତୀତ ବ୍ଲିଚିଙ୍ଗ ହେଇଗଲା ବ୍ଲିଚିଙ୍ଗ ଦେଇଥାଉ ଗ୍ରାମାସିନ୍ ପାଉଡ଼ର ହେଇଗଲା ଏସବୁ ଦେଇକି ତାକୁ ସ ଇଏ କରିଥାଉ କୌଣସି ଯଦି ବର୍ଜ୍ୟବସ୍ତୁ ବା ପନିପରିବା ଚୋପା ଯେମିତି ହେଇଗଲା କିମ୍ବା କାଗଜ ଟୁକୁଡ଼ା ହେଇଗଲା କାଚ ବୋଟଲ ହେଇଗଲା ସେସବୁକୁ ବର୍ଜ୍ୟବସ୍ତୁକୁ ଆମେ ରଖିବା ପାଇଁ ବିଭିନ୍ନ ପ୍ରକାର ଡଷ୍ଟବିନ୍ ଆକାରରେ ତାକୁ ରଖିଥାଉ ତାକୁ ଅଲଗା ଭାରେ ରଖିଥାଉ ଯେମିତିକି କେଉଁଟା ଯେକୌଣସି କେତେ ବର୍ଜ୍ୟବସ୍ତୁ ଅଛି ଯେଉଁଟାକି ମାଟିରେ ମିଶି ନଥାଏ କେତେ ବର୍ଜ୍ୟବସ୍ତୁ ମାଟିରେ ମିଶି ଯାଇଥାଏ ତାକୁ ଅଲଗା ଅଲଗା ଭାବରେ ରଖିଥାଉ ଅଲଗା ଅଲଗା ଡଷ୍ଟବିନରେ ତାକୁ ନେଇକି ତାପରେ ପୁଣି ସେଇ ବର୍ଜ୍ୟବସ୍ତୁକୁ ଏକ ଆମର ମ୍ୟୁନିସିପାଲିଟି ଗାଡ଼ି ବା ଯେମିତିକି ଗାଡ଼ିର ଗୋଟେ ଗାଡ଼ିର ବ୍ୟବସ୍ଥା କରା ଯାଇଥାଏ ସେ ଗାଡ଼ି ଦ୍ୱାରା ବାହାରକୁ ଯାଇଥାଏ ଗୋଟେ ବଡ଼ ଜାଗାରେ ସେଠି ଜମା କରି ରଖା ଯାଇଥାଏ ଯେଉଁଟାକି ମିଶିନଥାଏ ମାଟିରେ ଆଉ ଆମ ଘରର ହେଇଗଲା ବା ଆଖପାଖ ଅଞ୍ଚଳ ଯେମିତି ଗ୍ରାମର ସଡ଼କ ଇଏ ପାଇଁ ବହୁପ୍ରକାର ବ୍ଲିଚିଙ୍ଗଫ୍ଲିଚିଙ୍ଗ ଦେଇକି ତାକୁ ସାହାଯ୍ୟ ଅଲଗା ଭାବରେ ରଖା ହେଇଥାଉଛୁ ସ୍ୱଚ୍ଛ ରଖିବା ପାଇଁ ବହୁ ପ୍ରକାର ବିଭିନ୍ନ ପ୍ରକାର